ଆମ ଅଞ୍ଚଳରେ ପୂର୍ବ ପୀଢ଼ିରୁ ଚାଷ କରୁ କରିବାକୁ ଭଲ ପାଆନ୍ତି ଚାଷର ହିଁ ଚାଷ କରିବାକୁ ଭଲପାଆନ୍ତି ପୂର୍ବ ପୀଢ଼ିରୁ ଆମେ ମଧ୍ୟ ସେଇ ଚାଷ କରୁଛୁ ଚାଷ ଉପରେ ନିର୍ଭର କରି ଚଳୁ ଚାଷରେ ଆମେ ଧାନ ଚାଷରେ ହଳ କରି ବିହନ ଆଣି ବିହନ ବୁଣି ଧାନ ଗଛ ହେଲେ ପୁଣି ମଜୁରିଆ ପକାଇ ଧାନ ବିଲ ରୋଇ ତାର ଔଷଧ ସାର ଧାନରେ କୀଟନାଶକ ଔଷଧ ସାର ଖତ ସବୁ ପକାଉ ଚାଷରେ ପାଣି ବି ସୁବିଧା କରି ପାଣି ବି ଯୋଗାଇ ଦେଇଥାଉ ଚାଷ ଜମିରେ ଭଲ ଫସଲ ହେବା ପାଇଁ ଔଷଦ ସ୍ପ୍ରେ କରିଥାଉ ଚାଷ ନ କଲେ ଆମେ ଖାଇବୁ କ'ଣ ଆମେ ତ ଖାଦ୍ୟ ପାଇଁ ହିଁ ଚାଷ ତ ନିହାତି ଆବଶ୍ୟକ ସେଥିପାଇଁ ଆମର ମୁଁ ଚାଷ ଜମି ଉପରେ ନିର୍ଭର କରିକି ଆମେ ଚାଷ ହିଁ କରୁ ଚାଷ ଧାନ ହେଲେ ଆମେ ଧାନ ଚାଷରେ ବହୁତ ପଇସା ଖର୍ଚ୍ଚ କରିଥାଉ ସେଥିରେ ଔଷଦ ସାର କୀଟନାଶକ ଔଷଧ ସାର ସ୍ପ୍ରେ ବି କରିଥାଉ ଜମିରେ ପୋକ ନ ଲାଗିବା ପାଇଁ ଭଲ ସ୍ପ୍ରେ ଆଣିକି ପକାଇ ଥାଉ ଯେପରି ଧାନ ଭଲ ହେବ ଆଉ ଆମେ ସେମିତି ପଇସା ଖର୍ଚ୍ଚ କରିଥିବାରୁ ଦି ପଇସା ଆମେ କିପରି ଲାଭ କରିପାରିବୁ ସେହି ମୁତାବକ ଆମେ ଚାଷ ଜମିରେ ପଇସା ଖର୍ଚ୍ଚ କରିଥାଉ